ଏୟା ଗୋଟେ ପାଞ୍ଚ ଟଙ୍କା ସାତ ଟଙ୍କା ଆଠ ଟଙ୍କା ଏନ୍ତା ଅଛି ହୁଁ ସବୁ ଅଛି ହୁଁ ହୁଁ ସବୁ ଅଛି ଦେଖ ଏଇଟା ବି ଥାକେ ଇୟାଡ଼େ ରଖା ହେଇଛି ଉଁ ହୁଁ ଏ ଦେଖ ଏଇ ସାଇଡ଼୍ରେ ଏଇଟା ଲାଗିଛି ନିଅ କେତେ କେତେ ନବ ଏଇଟା ଦେଖ୍ମା ପରେ ରେଟ୍ ଲଗାମା ଆଗ ଚଏସ୍ ତ କର ତାପରେ ରେଟ୍ ଲଗାମା ଉଁ ସବୁ ଅଛି ସବୁ ଅଛି ଏଇଠି ଦେଖ ଏଇ ସାଇଡ଼ରେ ରଖା ହେଇଛି ହଁ ନା ଯୋଡ଼ା ନେ ପର୍ ପିସ୍ ଦଶ ଟଙ୍କା ବିକା ହେଉଛି ଠିକ୍ ଅଛି ଆଉ କହିବ ପ୍ଲାଷ୍ଟିକ୍ ଫୁଲ୍ମାନ ବି ଅଛି ଏମିତି ହଁ କେତେ ନୁ କେତେ ନବ ସେ ହିସାବେ ଲଗାମା କାଣ ଅଛି ଭାଇ ତ ହୁଁ ହବା ଆଜ୍ଞା ଏଇଟା ଆମ ଦେଖ ଏଇନୁ କିନ୍କାଟା ଚଏସ୍ କର ଇନୁ କିନି କିନା ଚଏସ୍ କର ଯାହା ହବା ହୁଁ ଠିକ୍ ଅଛି ଆଉ ବୁଗି ବୁଗି ବୁଗି ବନାବା ହଁ ଦେଖ ହବା ଯେ ହେତ୍କି ହେତ୍କି ଚିନ୍ତା ନାଇଁ କର ସେତିକି ଚିନ୍ତା ନାଇଁ କର କାଣା ହବା ଯେ ହୁଁ ହେଟା ବି ଅଛି କି ଆମ ସାଇଡ଼ ବ୍ୟାକ୍ ସାଇଡ୍ ଅଛି ଏଇଟା ବି ଦେନୁ ହୁଁ ମିଲ୍ବାର୍ ଏଇଟା ବେଶୀ ନାଇଁ ଚାଳିଶ୍ ଟଙ୍କା ଗୋଚ୍ଛାଟାକୁ ନାଇଁ ଏଇଟା ବାହାରୁ ମଗା ହେଉଛେଁ

ଠିକ୍ ଅଛି ଦେଇ ଦେବା ଆଉ କହ କାଣ କାଣ ନେବ କି ଝାଲେର୍ ଫାଲେର୍ମାନେ ହୁଁ ଅଛି ନାଇଁ ଝାଲେରି ଏଇଟା କେତେ ପର୍ ପିସ୍ ଦଶ ଟଙ୍କା ଲେଖା ଅଛେ ଇଏ ନାଇଁ ଏଇଟା ମିଟର ହିସାବରେ ଦିଆ ହେଉଛି ମିଟର ତ କୋଡ଼ିଏ ପଚିଶ ଟଙ୍କା ଲାଗିବ ହୁଁ ଏଇଟା ଦେଖ ଏଇଟା ଦେଖ

ହୁଁ ହୁଁ ହୁଁ ଠିକ୍ ଯେ ଏଇ କଲର୍ଟା ମାଗି ଦେଉଛି କିନ୍ କଲର୍ ଠିକ୍ ହବ ଯାହା କହିବ

ହୁଁ ହୁଁ ହୁଁ ହଁ ଠିକ୍ ଅଛି